ମୁଁ ଯେଉଁ ସାର୍ଟ ଟି ଆଣିଥିଲି ସେ ସାର୍ଟ ଅଳ୍ପ ଦିନି ବ୍ୟବହାର କଲା ପରେ ତାର କଲର୍ ଛାଡ଼ି ଗଲା ଏବଂ ସେଇଟା ପାଣିରେ ଆସ୍ତେ ଆସ୍ତେ କପଡ଼ା ମିଳେଇ ଗଲା ଭଳି ହେଲା ସିଲେଇ ରହିଲା ନାହିଁ ମୋତେ ସାଙ୍ଗ ସାଥି ମାନେ ଖରାପ କହିଲେ କହିଲେ ସାର୍ଟ ଟା ମାଗଣା ଆଣିଥିଲୁ ବୋଲି ମୁଁ ଯେଉଁ ପଇସା ଦେଇକି ଆଣିଥିଲି ତାହା ପାଣିରେ ପଡ଼ିଲା ତେଣୁ ମୋତେ ଦୁଃଖ ଲାଗିଲା